ହଁ ମୁଁ ଥରେ ରୋଷେଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲି ଦିନେ ଆମ ଘରକୁ କୌଣସି ଅତିଥି ଆସିଥିଲେ ସେ ସମୟରେ ମୁଁ ବିଭିନ୍ନ ଖାଦ୍ୟ ପ୍ରଶ ପଦାର୍ଥ ପ୍ରସ୍ତୁତ କରିଥିଲି ସେମାନଙ୍କ ମଧ୍ୟରୁ ଖଟା ଓ କ୍ଷୀରି କ୍ଷୀରିଟି ଅଧିକ ମିଠା ହୋଇଯାଇଥିଲା ଖଟାଟି ଅଧିକ ଲୁଣ ହୋଇଯାଇଥିଲା ଖଟାର ଲୁଣ ଅଂଶ କମେଇବା ପାଇଁ ମୁଁ ସେ ଜାଗାରେ ଆଉ କିଛି ଟମାଟୋକୁ କାଟି ସେଥିରେ ମିଶେଇ ଦେଇଥିଲି ଯାହାଫଳରେ କି ଖଟାଟି ସମ୍ପୂର୍ଣ ଠିକ ହୋଇଯାଇଥିଲା ଓ କ୍ଷୀରିର ଅସୁବିଧାକୁ ସମାଧାନ କରିବା ପାଇଁ ମୁଁ ଆଉ କିଛି ଚାଉଳ ଓ କ୍ଷୀର ଅଲଗା କରି ସେଥିରେ ମିଶେଇ ଦେଇଥିଲି ଯାହାଫଳରେକି ସେ ଦୁଇଟି ଯାକ ଖାଦ୍ୟ ପଦାର୍ଥ ପୁଣି ସ୍ଵାଭାବିକ ହୋଇଗଲା